ଆମ ଅଞ୍ଚଳର ପକ୍ଷୀମାନଙ୍କ ଭିତରୁ ବଗ ଶୁଆ କୁମ୍ଭାଟୁଆ ପତିଶୁଆ ଘରଚଟିଆ ପେଚା ବଣି ଚଢ଼େଇ କୁପାତ କୋଇଲି କଜଳପାତି ବାଜପକ୍ଷୀ କାଠହଣା ଶାଗୁଆ ପାରା ପେଚା ସବୁ ଦେଖିବାକୁ ମିଳେ ଆଉ ମୋ ପ୍ରିୟ ପକ୍ଷୀ ହେଉଛି ମୟୂର ନା ଆଉ ଶୁଆ ଶୁଆ ମୟୂର ମୋତେ ଏଥିପାଇଁ ପସନ୍ଦ କାହିଁକି ନା ଶୁଆ ରାମ ରାମ କଥା କୁହେ ମୁଁ ତା' ସହ କଥା ହେଇପାରେ ଆଉ ମୟୂର ମୋତେ ଏଥିପାଇଁ ପସନ୍ଦ ଯେବେ ବର୍ଷା ହୁଏ କି କ'ଣ ହୁଏ ସିଏ ଏତେ ସୁନ୍ଦର ପଂଖ ଖୋଲିକି ଯେତେବେଳେ ନୃତ୍ୟ କରେନା ବହୁତ ବହୁତ ମୋତେ ସୁନ୍ଦର ମନମୋହକ ଲାଗେ ତ ମୋତେ ଏଇ ଦୁଇଟା ପକ୍ଷୀ ବହୁତ ସୁନ୍ଦର ଲାଗନ୍ତି